ମୋତେ ବିବେକାନନ୍ଦଙ୍କର ତାଙ୍କ ବିଷୟରେ ଯୋଉ ପୁସ୍ତକ ଲେଖାଯାଇ ଥାଏ ସେଇ ପୁସ୍ତକ ଭଲଲାଗେ କାରଣ ତାଙ୍କର ପୁସ୍ତକରେ ଯୁବକ ମାନଙ୍କୁ ବହୁତ ପ୍ରକାର ସନ୍ଦେଶ ଥାଏ ଆଉ ସେଥିପାଇଁ ତାଙ୍କ ପୁସ୍ତକ ପଢ଼ିବାକୁ ଭଲଲାଗେ ଆଉ ଆମର ଚଳଚିତ୍ର ହେଉଛି ମୋତେ ଥ୍ରୀ ଇଡି଼ଅଟସ୍ ଭଲଲାଗେ ଥ୍ରୀ ଇଡି଼ଅଟସ୍ରେ ଯେମିତିକି ଆମର ଛ ଛାତ୍ର ମାନଙ୍କୁ ସନ୍ଦେଶ ସେହିଥିରୁ ବହୁତ ପ୍ରକାର ଅଛି ଛାତ୍ର ମାନଙ୍କୁ ଆଉ ଆମର ସୋସିଆଲ୍ ମେସେଜ୍ ବି ବହୁତ ଅଛି ସେଇଥିପାଇଁ ମୋତେ ସେ ଚଳଚିତ୍ର ଭଲଲାଗେ ଆଉ ଟିଭି ଶୋରେ ମୋତେ କପିଲ୍ ଶର୍ମା ଶୋ ଭଲଲାଗେ ଏଗୁଡ଼ା କମେଡି଼ ଶୋ ହୋଇଥିବାରୁ ମୋତେ ଭଲଲାଗେ